ଓଡ଼ିଶାର କୃଷି ପାଇଁ ବିଭିନ୍ନ ପ୍ରକାର ସରକାର ସାହାଯ୍ୟ କରନ୍ତି କୃଷି ପାଇଁ ସବସିଡ଼ି ଦିଅନ୍ତି ବଜାର ମୂଲ୍ୟରେ କମ ପରିମାଣ ଠାରୁ ସରକାର ପନିପରିବା କମ୍ କିଣି କୃଷକମାନଙ୍କ ଠାରୁ ନିଅନ୍ତି କୃଷିକ୍ଷେତ୍ରରେ ମଧ୍ୟ ବିଭିନ୍ନ ଲୋକଙ୍କୁ ନିଯୁକ୍ତି ଦେଇଥାନ୍ତି